ହଁ ହେଲୋ ହଁ ନମସ୍କାର ଆଜ୍ଞା ଆଜ୍ଞା କୁହନ୍ତୁ ଅ ହ ଟ୍ୟୁମର୍ଟା କୋଉ ଜାଗାରେ ହୋଇଛି ଓ ପେଟରେ ହୋଇଛି ଟ୍ୟୁମର୍ଟା ପେନ୍ ହେଉଛି ପେଟରେ ଆଚ୍ଛା ଏଇଟା କେତେ ଆରେ କେତେଦିନି ହେଲା ଏଇଟା ଓ ଓହୋ ଏବେ ନୂଆରେ ନୂଆରେ ଛଅ ସାତଦିନ ହେଲା ଏଇଟା ପେନ୍ ହେଉଛି କୌଣସି ଫୁଲାଫୁଲି ବାହାରେ ବାହାରିଛି କି ପେଟରେ ନା ଭିତରେ ପେନ୍ ହେଉଛି ଓ ଭିତରକୁ ପେନ୍ ହେଉଛି ହଁ ହସ୍ପିଟାଲ୍ରେ ସେଇଟା ଆସିବାକୁ ପଡ଼ିବ ସେଇଟା ହସ୍ପିଟାଲ୍ରେ ଆସିଲେ ବୋଲେ ସେଇଟା ଗୋଟେ ତୁମର ଡକୁମେଣ୍ଟ୍ ଧରିକିରି ଆସିବ ଯୋଉ ଆଧାର୍ କାର୍ଡ୍ ଫାଧାର କାର୍ଡ୍ ଧରିକିରି ଆସିବ ତୁମର ଯଦି ବିଏସ କେ ୱାଇ କାର୍ଡ୍ ଅଛି ସେଇଟା ବି ଏବେ ତ ବନ୍ଦ ହେଲା ଆଉ ଗୋଟେ ନୂଆଟା କ'ଣ କରିଛି ବି ଜେ ପି ଗମେଣ୍ଟ୍ ସେଇଟା ଧରିକିରି ଆସ ହସ୍ପିଟାଲ୍ରେ ସବୁପ୍ରକାର ସୁବିଧା ଅଛି ତୁମର କିଛି ଏକ୍ସପିରିମେଣ୍ଟ୍ କ'ଣ କହିଲେ ହଁ ବେଡ୍ ଅଛି ହଁ ରେଜିଷ୍ଟ୍ରେସନ୍ ହେଲେ କେବେ ଆସିବ ସେଇଟା ହ୍ଵାଟ୍ସଆପ୍ରେ ଛାଡ଼ିଦେଲେ ହେବ ହ ହଉ ଠିକ୍ ଅଛି ଡାକ

ହଁ ଠିକ୍ ଅଛି ହଉ ଠିକ୍ ଅଛି ଆଉ ମୋବାଇଲ୍ ନମ୍ବର୍ଟା ଦେଇଦେଇଥାଆନ୍ତୁ ତଳେ ହୁଁ

ଠିକ୍ ଠିକ୍ ଠିକ୍ ହଉ ଠିକ୍ ଅଛି ଆପଣ କେବେ ଯଦି ଦଶଟା ଦଶଟା ଭିତରେ ଆସନ୍ତୁ ଆପଣଙ୍କର ସିଏ ପେଟଟା ଚେକ୍ କରାହେବ ଦେଖିବା ସିଟି ଅଲଟ୍ରାସାଉଣ୍ଡ୍ ହାଁ ଆଁ ହଁ ସ୍ପେଶିଆଲିଷ୍ଟ୍ ଅଛି ଅଛନ୍ତି ମାନେ ଆମର ଇଏ କୋରାପୁଟର ବି ଡକ୍ଟର୍ ଆସିବେ ତା'ପରେ ସ୍ପେଶିଆଲିଷ୍ଟ୍ ଆସିବେ ତା'ପରେ ତୁମର ପେଟଟାକୁ ଚେକ୍ କରାହେବ ଦେଖିବା ପେଟ ଭିତରେ ତ ବଥା କହୁଛ ଯଦି ପେଟ ଭିତରୁ ଯଦି ବଥା କହୁଛ ମାନେ ସେଇଟା ଗୋଟେ ଆମର ଅଲଟ୍ରାସାଉଣ୍ଡ୍ କରିବାକୁ ପଡ଼ିବ ଅଲଟ୍ରାସାଉଣ୍ଡ୍ରେ ଯଦି ଧରା ନପଡ଼େ ତାକୁ ଗୋଟେ ଏଣ୍ଡୋସ୍କୋପି କରିବାକୁ ପଡ଼ିବ ପ୍ରକୃତରେ କ'ଣ ଗ୍ୟାଷ୍ଟିକ୍ ଫ୍ୟାଷ୍ଟିକ୍ ଥିଲା କି ଆଗରୁ ଏବେ ହଠାତ୍ ପେନ୍ ହେଉଛି ଓ ହ ସେଇଟା ତ ଟ୍ୟୁମର୍ ବୋଲି କିଛି ଗ୍ୟାରେଣ୍ଟି ନାଇଁ ହଉ ଦେଖିବା କ'ଣ ହେଉଛି କି ଆଗ ପରୀକ୍ଷା ନକଲେ ତ ଜାଣି ହେବ ନାହିଁ ହଁ ହଁ ହଁ ହଉ ହଁ ହଉ ଠିକ୍ ଅଛି ସମସ୍ୟା ଯାହା ହୋଇଛି କରିଦେବା ହଉ ହଁ ନମସ୍କାର